ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟ ପର୍ବ ବା ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମଗୁଡ଼ିକ ପାଳନ କରାଯାଏ ଧାର୍ମିକ ଆଞ୍ଚଳିକ ଜାତୀୟ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଳନ କରାଯାଏ ଲକ୍ଷ୍ମୀ ପୂଜା ଫୁସ୍ପୁନି ପୁଅଜିିଁତା ଇତ୍ୟାଦି ଗୁଡ଼ିକ ପାଳନ କରାଯାଏ ସେହି ଲକ୍ଷ୍ମୀ ପୂଜା ବିଶେଷ ବଲାଙ୍ଗୀର ଜିଲ୍ଲାରେ ଅତି ପ୍ରଚଳିତ ପୂଜା ଓ ଅତି ଇ ବଡ଼ ପୂଜା ଅଟେ ଫୁସ୍ପୁନି ଯେପରି ସାରା ଓଡ଼ିଶାରେ ଏ ବହୁତ ପ୍ରକାରରେ ମନାଯାଏ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଅନ୍ୟ ଏକ ପ୍ରକାରରେ ମନାଯାଏ